ଭାରତର ଓଡ଼ିଶାରୁ ଆନ୍ଧ୍ରପ୍ରଦେଶକୁ ମୁଁ ବାଇକ୍ ଯୋଗେ ଯାତ୍ରା କରିଥିଲି ଆମେ ସାଙ୍ଗସାଥି ହୋଇ ନିଜ ନିଜ ବାଇକ୍ରେ ଏହି ଯାତ୍ରାଟି କରିଥିଲୁ ଏବଂ ତାହା ବେଶ୍ ସ୍ମରଣୀୟ ହୋଇ ରହିଥିଲା ବାଇକ୍ ଯୋଗେ ମୁଁ ଲଦାଖ ବୁଲିବାକୁ ଯିବାକୁ ପସନ୍ଦ କରେ ଏବଂ ଚାହୁଁଛି ଏହାସତ୍ୱେ କେରଳର ବିଭିନ୍ନ ସ୍ଥାନ ରହିଛି ଯାହାକି ବୁଲିବାକୁ ମୋତେ ଭଲ ଲାଗିଥାଏ ବାଇକ୍ ଦ୍ୱାରା ମୁଁ ଏହି ଦୁଇଟି ସ୍ଥାନ ବୁଲିଯିବାକୁ ପସନ୍ଦ କରେ ଏବଂ ଚାହୁଁଛି ମୋତେ ସବୁବେଳେ ମୋର ସାଙ୍ଗ ସାଥିମାନେ କୁହନ୍ତି ଚାଲ ଆମେ ଲଦାଖ ଯିବା ବାଇକ୍ ଯୋଗେ ତେଣୁ ଏହାକୁ ମୁଁ ଏକ ସୁପାରିଶ ଭାବେ ଗ୍ରହଣ କରେ